ରୋଷେଇ ଘରେ ବିଭିନ୍ନ ପ୍ରକାର ରୋଷେଇ ରୋଷେଇ କରିବାର ସାମଗ୍ରୀ ଥାଏ ସେଗୁଡ଼ିକ ମଧ୍ୟରୁ ପ୍ରଥମଟି ହେଲା ଡେକ୍ଚି ଯେଉଁଥିରେ କି ଆମେ ଭାତ ରାନ୍ଧି ଥାଉ ଏବଂ ବାଲ୍ଟି ଥାଏ ଯେଉଁଥିରେ ପାଣି ରଖାଯାଏ ଏବଂ ସେଥିମଧ୍ୟରୁ ତାୱା ଯେଉଁଟାରେ କି ପିଠା ଚକୁଳି ପିଠା କରାଯାଏ ଏବଂ ଖୋସଣିରେ ସେଇ ଖୋସଣି ମଧ୍ୟ ଥାଏ ସେଇ ଖୋସଣିରେ ପିଠାକୁ ଉଠାଯାଏ ଆଉ ନୋଟା ଥାଏ ଗ୍ଲାସ୍ ଥାଏ ଯେଉଁଥିରେ କି ଆମେ ପାଣି ପିଉ ପ୍ରେସର୍ କୁକର୍ ପ୍ରେସର୍ କୁକର୍ ମାଧ୍ୟମରେ ଆମେ ଡାଲି ଆଉ ମାଂସ ଏଗୁଡ଼ିକ ରାନ୍ଧି ପାରିଥାଉ ଅତି ସହଜରେ ଆଉ ସେଥିମଧ୍ୟରୁ ଗରା ଯେଉଁ ଗରା ଥାଏ ସେଥିରେ ପାଣି ରଖାଯାଏ ଆଉ ବାଲ୍ଟି ହାଣ୍ଡି ମାଠିଆ ସବୁ ପ୍ରକାର ରୋଷେଇ ସାମଗ୍ରୀ ସାମଗ୍ରୀରେ ସେଥିରେ ଥାଏ ପ୍ରେସର୍ କୁକର୍ରେ ଡାଲି ଫାଲି ରାନ୍ଧାଯାଏ ଆଉ ସପ୍ସେନ୍ସ୍ କରେଇ ଡେକ୍ଚି ହାଣ୍ଡି ଏବଂ ସବୁ ପ୍ରକାର ରୋଷେଇ ଜିନିଷ ଖୋସଣି ପର୍ଯ୍ୟନ୍ତ ରୋଷେଇରେ କାମରେ ଲାଗିଥାଏ ତାୱାରେ ପିଠା କରାଯାଏ ଏବଂ ଗ୍ଲାସ୍ ବାଲ୍ଟି ଆଉ ଟୁକୁଣା ଯେଉଁଟା କି ଆମର ପାଣି ପିଇବା ପାଇଁ ସାହାଯ୍ୟ କରିଥାଏ